ମୋର କାର୍ଯ୍ୟ ବାହାରେ ସଉକ ଏବଂ ଆଗ୍ରହ ଗୁଡ଼ିକ ହେଲା ଖେଳିବା ପାଇଁ ଭଲ ଲାଗେ ଖେଳ ମଧ୍ୟରୁ କ୍ରିକେଟ ଏବଂ ଭଲି ଖେଳିବା ପାଇଁ ଭଲ ଲାଗେ ଏବଂ ଅନ୍ୟ ସମୟ ଗୁଡ଼ିକରେ ମୋ ସାଙ୍ଗମାନଙ୍କ ସହିତ ବାହାରେ ବୁଲୁଥାଏ ମଉଜ ମସ୍ତି କରୁଥାଏ ଯେମିତିକି ପାର୍କ ସିନେମା ହଲ ତଥା ନାଳ ସାଇଡ଼୍ ନଦୀ ସାଇଡ଼୍ରେ ବୁଲିବା ପାଇଁ ବେଶ ମଜା ଲାଗେ ଏବଂ ମଜା ମସ୍ତି ସହିତ ଡ୍ୟାନ୍ସ ନାଚ ଖେଳ ଏଇ ସବୁରେ ଅନ୍ୟ ସମୟ ଯାକ କାଟିଦିଏ ଏହା ହିଁ ମୋର ମଜା ଓ ମୋର ସଉକ ହଁ ଅନ୍ୟ ସମୟରେ ଖେଳିବା ପାଇଁ ତ ବହୁତ ହିଁ ବହୁତ ଭଲ ଲାଗେ